ହାଲୋ ସାର୍ ମୁଁ ସୁସ୍ମିତା ପ୍ରଧାନ କହୁଥିଲି ଆଜ୍ଞା ଆପଣଙ୍କ ପୁରୁଣା କଷ୍ଟମର ମୁଁ ଆପଣଙ୍କ ରେସ୍ତୋରାଁ ରୁ ସବୁବେଳେ ଖାଇବା ଅର୍ଡ଼ର କରେ କିନ୍ତୁ ମୁଁ ଏବେ ଅଲଗା ଜାଗାରେ ରହୁଛି ମୁଁ ଆପଣଙ୍କୁ କିଛି ଖାଇବା ଅର୍ଡ଼ର କରିଛି ମୁଁ ଆପଣଙ୍କୁ ଭାତ ଡାଲି ଛତୁ ପନୀରର୍ ଅର୍ଡ଼ର ଦେଇଛି ଆପଣ ମୋତେ ରଣପୁରର କଦମ ସାହିରେ ଅର୍ଡ଼ର ଡେଲିଭରି ଦେଇଦେବେ